ହ୍ୟାଲୋ ହଁ କୁହନ୍ତୁ ହଁ ଧନ୍ୟବାଦ କେତେ ଦିନ ବହୁତ୍ ଦିନ ହେଲା ମୁଁ ହେ ଚାହୁଁଥିଲି ଦେଖା କରିବାକୁ ଦେଖା ହେଇପାରୁନଥିଲା ଆଚ୍ଛା ତାହେଲେ ମୁଁ ହେଲେ ଯିବି ମୁଁ ଶୁଣିିକି ଏକା ଆସିଥିଲି ଯେ ମୁଁ କ'ଣ କହୁଥିଲି ପାମ୍ପଡ଼ ଟିକେ କିଣିବି ତା'ପରେ ଗଲେ ସେ ବିସ୍କିଟ୍ ଟିକେ ମିକ୍ସଚର୍ ଟିକେ ବୁଝିଲେ ଆଉ ଯୋଉ ଚାଉମିନ୍ ଟିକେ ଆଉ ଫାଷ୍ଟ୍ଫୁଡ଼୍ ସେଣ୍ଟର୍ ଜିନିଷ କିଛି କିଣିବି ହଁ ହଁ ହଁ ହଁ ଭିତରେ ଭଲ ସୁବିଧାରେ ମିଳିବ ସେ କିଣିବା ମୁଁ ନିଷ୍ପତି ନିଆ ହେଇଛି କିଣିବି ଟିକେ ଆ ଆପଣ କିଣିଲେ କ'ଣ କ'ଣ କିଣିଲେ କ'ଣ ଥିଲେ କହୁନାହାନ୍ତି ଆଚ୍ଛା ହଁ ହଁ ହଁ ମୁଁ ଛୋଟ ପିଲାମାନଙ୍କର ମୁଁ ଛୋଟ ପିଲାର ଚୋକ୍ଲେଟ୍ ବିଭିନ୍ନ ଭେରାଇଟିର ହଁ ହଁ ହଁ ହଁ ସୁବିଧା ହଉ ଯେ ମାର୍କେଟ୍ଟା ଦଶ ଦିନ ଯାଏଁ ସୁବିଧା ଭଲ ଟିକେ ସୁବିଧା ହେବ ବୁଝିଲେ ହଁ ହଁ